ଆଜ୍ଞା କୁହନ୍ତୁ ମୁଁ ତ ତାକୁ ଠିକ୍ ଟାଇମ୍ରେ ପଠାଉଛି ସେ ବୋଧେ ବାଟରେ ଗଲାବେଳେ କେଉଁଠି ଖେଳିକି ଯାଉଛି କି କ'ଣ ଆଉ ନାହିଁ ମ୍ୟାଡ଼ାମ ସେ କ'ଣ କି ତାର ଟ୍ୟୁସନଟା ରହିଯାଉଛି ତ ସ୍କୁଲ ଯିବା ଟାଇମ୍ରେ ଆଉ ସେଥିପାଇଁ ତାର ଟିକେ ଡେରି ହେଇଯାଉଛି ଆଉ ଘରେ ବି ସେମିତି କେହି ନାହାନ୍ତି ନେଇକି ଯିବା ପାଇଁ ଛାଡ଼ିବାକୁ ତ ସେ ନିଜେ ଯାଉଛି ଆଉ ଗଲା ବେଳେ ବାଟରେ ବି ତ ଖେଳିକି ଯାଉଛି ସେଥିପାଇଁ ବୋଧେ ଲେଟ୍ ହେଉଛି ଆଉ ନାହିଁ ମ୍ୟାଡ଼ାମ ଟ୍ୟୁସନ ତ ସବୁଦିନ ରହୁନାହିଁ କିନ୍ତୁ ସିଏ ତ ତାର ଯିବା ବାଟରେ ଯଦି କ'ଣ କରୁଛି କ'ଣ ସେଥିପାଇଁ ଗଲା ବେଳକୁ ଲେଟ୍ କରୁଛି ଆଉ ସିଏ ମ୍ୟାଡ଼ାମ କେମତି କ'ଣ ପଢ଼ୁଛି ସ୍କୁଲରେ ଆଉ ସେ ଆଉ ମ୍ୟାଡ଼ାମ କ'ଣ କରିବି ଆଉ ଆଜ୍ଞା ମ୍ୟାଡ଼ାମ ମୁଁ ତ ତାକୁ ଦେଖୁଛି ଘରେ ଯେତିକି ଦେଖିବା କଥା ଆଉ ସିଏ ତ ଟ୍ୟୁସନରେ ତାର ଯାହା ନିଜେ ପଢ଼ୁଛି ଆଉ ଘରକୁ ଆସିକି ଅଳ୍ପ ସମୟ ଭଳିଆ ପଢ଼ୁଛି ଜମା ବେଶୀ ସମୟ ପଢ଼ୁନି ସବୁବେଳେ ଦୁଷ୍ଟ ହେଉଛି ଆଉ ସେଥିପାଇଁ ବୋଧେ ତାର ସବୁ ମାର୍କ କମ୍ ରହୁଛି ଖାଲି କହୁଛି ଆମର ସ୍କୁଲରେ ସବୁ ପଢ଼ା ହେଉଛି ସିଏ କିନ୍ତୁ ବୋଧେ ପଢ଼ୁନି କିଛି ଘରେ ବସି କିଛି ପ୍ରାକ୍ଟିସ୍ କରୁନି ଆଉ ସେଥିପାଇଁ ତାର ସବୁ ମାର୍କ ବୋଧେ କମ୍ ରହୁଛି ଆଉ ଦୁଷ୍ଟ ବି ସେ ଘରେ ବି ସେମିତି ଦୁଷ୍ଟ ହେଉଛି କ'ଣ କରିବି କୁହନ୍ତୁ ଆଜ୍ଞା ମ୍ୟାଡ଼ାମ ଆଜ୍ଞା ମ୍ୟାଡ଼ାମ ମୁଁ ଏଥର ଦେଖିବି ତାକୁ ଆଉ ତା ବାବା ବି ଦେଖିବେ ମୁଁ ବି ଦେଖିବୁ ମିଶିକି ଆଉ ଯେମିତି ଭଲ ରେଜଲ୍ଟ କରିବ

ଆଜ୍ଞା ମ୍ୟାଡ଼ାମ ମୁଁ ଏଥର ସେଇଟା ଦେଖିବି ସେ ଯେମିତି ଠିକ୍ ସମୟରେ ଯାଇକି ସ୍କୁଲରେ ପହଁଞ୍ଚିବ ଦଶଟା ପୂର୍ବରୁ ହେଉ ରହୁଛି ଆଉ ଆଜ୍ଞା ମ୍ୟାଡ଼ାମ